ଆମର୍ ବିଭିନ୍ନ ଋତୁଥି ଆମର୍ ବିଭିନ୍ନ ଫଳ ମୂଳ ହେସି ଆମେ ଆମର୍ ଫଳ ମୂଳ ଗଛ୍କେ ଆମର୍ ଯତ୍ନ ନେସୁଁ ଆମର୍ ଆମ୍ ଗଛ୍ନ ଆମ୍ ହେବାର୍ ପୂର୍ବରୁ ବଉଲ୍ ଆସ୍ବା ସେଟାକେ ଆମେ ବୋଉଲ୍ ନେ ଝଡ଼୍ବା ବଲି ସେଥିର୍ ସେଥିର୍ ଯତ୍ନ ନେବାର୍କେ ବାଧ୍ୟ ପଡ଼୍ସି ତାର୍ ପରେ ଯେତେ ବୋଉଲ୍ ଆସିଥିବା ସେ ବୋଉଲ୍ ଭଲ୍ ଭାବେ ରହେଲା ତ ଆମ୍ମାନେ ସେଥି ଫଲ୍ବା ନେହେଲେ ସେ ଆମ୍ମାନେ ବି ଛୋଟ୍ ଛୋଟ୍ ହେଇଥିସି ଝଡ଼ିଯାଏସି ସେଥିର୍ଲାଗି ବି ଆମେ ସ୍ପ୍ରେ କର୍ସୁଁ ଭିଟାମିନ୍ ଦେସୁଁ ଗଛ୍ମା୍ନଙ୍କୁ ତଲେ ବି କୁଡ଼ି କରି ଆମେ ଖତ ସାର ଦେସୁଁ କାହିଁକି ବୋଲ୍ ବି ଯେନ୍ତା ନେ ଖସୁ ଆରୁ ଗଛେ ଏକ୍ ସେ ବେଶୀ ସେ ବେଶୀ ଫଳ ବଢ଼ିଆ ହଉ ମିଠା ହଉ ସ୍ୱାଦିଆ ହଉ ବୋଲିକରି ଭାବିକରି ଆମେ ଅନେକ୍ କିସିମ୍ର ଖତ ସାର ଭିଟାମିନ୍ ଆମ୍ ଗଛ୍ରେ ଗଛ ଉପ୍ରେ ସ୍ପ୍ରେ କରାଯାଏସିବି ତଳେ ଖତ ଉପରେ ଦିଆଯାଇସି ଆରୁ ଆମର୍ ଆମ୍ ବି ସୁଆଦିଆ ଯେନ୍ତା ହଉ ମିଠା ବି ରହୁ ମାର୍କେଟ୍ଥି ହେଭି ରେଟ୍ ବିକିପାରୁଁ ବଲିକରି ଆମେ ଯତ୍ନ ନେସୁଁ ଋତୁ ଅନୁସାରେ ଫଳ୍ମାନେ ଫୁଟ୍ସି ଋତୁ ଅନୁସାରେ ଆମେ ବି ଫଳ ଫଳ ଗଛମାନ୍ଙ୍କୁ ବଢ଼ିଆସେ ଯତ୍ନ ନେବାର୍କଥା ସେ ଯତ୍ନକେ ଆମେ ନାଇଁ ଭାବ୍ମା ଆମର୍ କିଛି ବି ଯେନ୍ ଋତୁକି ସେ ଫଳ ଆମେ ଭଲ୍ ଭାବେ ନାଇଁ ପାଇପାରୁ ହେଲେ ଆମେ ଋତୁ ଜାନିକିରି ଆମର୍ ଫଲ୍ମାନେ ଯେନ୍ଟା ଦଉଛନ୍ ଆ ସେ ଅନୁସାରେ ଆମେ ଗଛ୍ମାନଙ୍କୁ ଆମର୍ ଧ୍ୟାନ ଦେମା ଧ୍ୟାନ ଦେଇକରି ଆମେ ତାଙ୍କର୍ ଯତ୍ନ ନେମା ତାଙ୍କର୍ ଭିଟାମିନ୍ ଖୁରାକ୍ ସବୁ ପୂରଣ୍ କଲେ ସେ ଗଛେ ଫଲ୍ ବଢ଼ିଆ ସେ ହେବା ସେଟା ଭର୍ପୁର୍ ନେଇପାର୍ସୁ